ହଁ ଯେତେବେଳେ ମୁଁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି ସେତେବେଳେ ମୁଁ ମୋର ଭବିଷ୍ୟତ ଗଠନ ପାଇଁ କିଛି ବି ନିଷ୍ପତ୍ତି ନେଇପାରୁ ନଥିଲି ଯାହାଦ୍ୱାରା କି ମୁଁ ବହୁତ ଚିନ୍ତିତ ଥିଲି ଏବଂ ସେହି ସମୟରେ ମୁଁ ମୋର ପରିବାର ସଦସ୍ୟ ଏବଂ ସାଙ୍ଗ ସାଥି ଏବଂ ବହୁତ ଜ୍ଞାନୀ ଗୁଣୀ ଲୋକମାନଙ୍କର ମତାମତ ନେଇ ନିଜକୁ ତାଙ୍କ ମତ ଅନୁସାରେ ପରିଚାଳନା କରି ଏବେ ମଧ୍ୟ ସେହି ସେହି ଦିଗରେ ଆଗେଇ ଚାଲିଛି ଯାହା ଦ୍ୱାରା କି ମୋର ଭବିଷ୍ୟତ ଗଠନ ପାଇଁ ମୁଁ ଭାବୁ ଅଛି